ଏଇନା କ'ଣ କରୁଛ ଏ ତ ବର୍ଷା ହେଉଛି ଆଉ ବର୍ଷା ଏପରି ହେଉଛି ତ ଏମିତି ପରିସ୍ଥିତି ରାଜନୀତି ତ ଏମିତି ଗୋଳିଆ ପାଣି ଏଠି ଥିଲା ନବୀନ ପଟ୍ଟନାୟକ ଇଏ ଆମର ଇଏ ଆସିଲା ଭିତରେ ମୋହନ ମାଝୀ ସରକାର ଏତ ଦର ଦାମ ଏମିତି ଚାଲିଛି ଆଉ ଚାଲିଛି କିଛି ବି ଭଲ ଇଏ କରୁଛି ଲୋକଙ୍କ ପାଇଁ ଆଉ ଆଉ ଦରଦାମ ଗୋଟେ ଆସିବ କ'ଣ କରିବୁ ଇଲେକ୍ସନ ତ ଖର୍ଚ୍ଚ ବାର୍ଚ୍ଚ ହୋଇଛି ଆଉ ଯୋଉ ଆସିଛନ୍ତି ଇଲେକ୍ସନ ପଇସା ଖର୍ଚ୍ଚ କରି ନାଁ ନାଁ ସେ ସିଏ ଯୋଉ ଭତ୍ତାଟା ଇଏ କରିଛି ଦେବ ବଜେଟ ତ ବଜେଟ ପାସ୍ ହେବା ଦ୍ୱାରା ଏବେ ସବୁ ସିଏ ଯୋଉ ଜିନିଷଗୁଡ଼ା କହିଛି ଦେବ ଅଛି ତ ଦରଦାମ ସବୁ ବଢ଼ିଛି ସିଏ କ'ଣ କରିବ ଇଲେକ୍ସନ୍ ପଇସା ପତ୍ର ଏଣେ ତେଣେ ସବୁ ଯୋଉଗୁଡ଼ାକୁ ସବୁ ବଣ୍ଟା ବଣ୍ଟି କମ ପଇସା କରିଛନ୍ତି ନା ସେ ଧୀରେ ସୁସ୍ଥେ ସବୁ ଜିନିଷ ଦେବ ସବୁ ଲୋକ ଏବେ